ମୋତେ ମାଛ ସବୁଠାରୁ ବେଶୀ ଭଲ ଲାଗେ ଚିକେନରୁୁ ଚିକେନ ଅଣ୍ଡା କି ବିରିୟାନୀ କି ବହୁତ କିଛି ଯାହା ଅଛି ସବୁଠାରୁ ମୋତେ ମାଛ ବହୁତ ଭଲ ଲାଗୁଛି ହେଲେ ମୁଁ ଟିଭିରେ ମୁଁ ରେସିପି ଦେଖୁଥାଏ ମଝିରେ ଦେଖି ମଝିରେ ମଝିରେ ମୁଁ ଦେଖୁଥାଏ ଦେଖିଲା ପରେ ମୋତେ ଭଲ ଲାଗୁଛି ସେଇଟା ଦେଖିକି ମୁଁ ଖାତାରେ ନୋଟ୍ କରୁଥିଲି ଖାତାରେ ମୁଁ ଲେଖି ଲେଖି ବହୁ ବହୁତ ଦିନ ଧରିିକି ମୁଁ ଦୁଇ ତିନି ଦିନ ଧରି ମୁଁ ଲେଖିଲି ତା'ପରେ ଲେଖିଲା ପରେ ମୁଁ ଗୋଟେ ଦିନ ରୋଷେଇ କରୁଥିଲି ମୋତେ ମାଛ ତରକାରୀ ମୁଁ ସେମିତି ସବୁକିଛି ମସଲା ଦେଇକି ମସଲା ଦେଇକି ମୁଁ ସେ ସେଇ ମାଛ ତରକାରୀଟା ସେମିତି ରଷା କରିଥିଲି ମୋତେ ବହୁତ ଭଲ ଲାଗିଲା ଯେତିକି ମୁଁ ଫାର୍ଷ୍ଟ ଟାଇମ୍ କି ମୋ ସେମିତି ରେସିପି ଟିଭିରେ ଦେଖିକି ଖାତାରେ ନୋଟ୍ କରିକି ତା'ପରେ ମୁଁ ସେଟା ରୋଷେଇ କରିଲା ପରେ ଘରେ ସମସ୍ତଙ୍କୁ ଖାଇବାକୁ ଦେଲି ତା'ପରେ କହିଲେ ଯେ ତୁମେ ଫାର୍ଷ୍ଟ ଟାଇମ୍ ଏତେ ସୁନ୍ଦର ରୋଷେଇ କରିଲ କେଉଁ ଠାରୁ ତୁମେ ଦେଖିଲ କେଉଁ ଠାରୁ ତୁମେ ଜାଣିଲ ତା'ପରେ ମୁଁ ସମସ୍ତ କହିଲେ ଯେ ମୁଁ ଟିଭିରେ ଦେଖିକି ତା'ପରେ ମୁଁ ମୋବାଇଲରେ ବି ଟିକେ ଟିକେ କିଛି କିଛି ଦେଖିଲି ଦେଖିଲା ପରେ ମୁଁ ସବୁ କିଛି ନୋଟ୍ କରି ମୁଁ ଲେଖିଲି ଲେଖିଲା ପରେ ତା'ପରେ ବହୁତ ସେଟା ରୋଷେଇ ସମସ୍ତଙ୍କୁ ଖାଇବାକୁ ଦେଲି ମୁଁ ବି ଖାଇଲେ ମୋତେ ବହୁତ ଭଲ ଲାଗେ ବହୁତ ବହୁତ ଟେଷ୍ଟି ବି ହେଇଥିଲା